ମୋର ଯେହେତୁ ବଗିଚାଟା ଘରର ପଛ ପଟେ ତ ମୋର ସେଠି ଟ୍ୟାପ୍ ଟ୍ୟାପ୍ଟା ଅଛି ତ ଟ୍ୟାପ୍ରେ ପାଣି ଫାଣି ଟିକେ ଜମେ ତ ସେଠି ବହୁତ ମଶା ଫସା ହୁଅନ୍ତି ଆଉ ତା'ପରେ ବି ଗଛ ଯେଉଁଠି ଅଛି ସେଠି ତ ପୂରା ଝଙ୍କାଳିଆ ହେଇକି ରହିଲେ କେହି ଯିବାର ନାହିଁ ଆଉ ସେଠି ମାନେ ମଶା ବହୁତ ହୁଅନ୍ତି ତ ମଶା ପାଇଁ ମଶା ଯେଉଁ ସେଠି ମୁଁ ଆଣିକି ଏନଏସିକୁ ଡାକେ ସିଏ ପଇସା ନିଅନ୍ତି ସିଏ କିନ୍ତୁ ପର୍ସନାଲ୍ ଆସିକି ସେଠି ଧୂଆଁ ଟିକେ ସ୍ପ୍ରେ କରିଦିଅନ୍ତି ଆଉ ଯେହେତୁ ଗଛ ରହିଛି ତ ସେଠି ବିଭିନ୍ନ ପ୍ରକାର ପୋକ ନିହାତି ହେବେ ପୋକ ଯାହା ଯିଏ ପତ୍ର ଫତ୍ର ଖାଇଦିଅନ୍ତି ଆଉ ଗଛକୁ ନଷ୍ଟ କରିଦିଅନ୍ତି ସେଥିପାଇଁ ମୁଁ ସାର ସ୍ପ୍ରେ ଯେଉଁ ପୋକ ମରା ସ୍ପ୍ରେ ଆଣିକି ୟୁଜ୍ କରେ ଆଉ ଯେଉଁ ଜାଗାରେ ବି ଫଳ ଯାହାକୁ ମୁଁ ମଞ୍ଜି ରଖେ ତାକୁ ଗୋଟେ ଜରି ମାଧ୍ୟମରେ ଗୁଡ଼ାଇ ଦିଏ ଯେଉଁଠିକି ଯେମିତି ପୋକ ଫୋକ ନଲାଗିବେ ତ ଏମତି ଭାବରେ ମୁଁ ମୋର ଯାହା ଯେଉଁ ରହିଛି ଗାର୍ଡ଼େନ୍କୁ ମୁଁ ତାକୁ ଯତ୍ନ ରଖେ ଆଉ ମୁଁ ଗାର୍ଡ଼େନିଂ କରିବାକୁ ମୋତେ ବହୁତ ଭଲଲାଗେ